ଆମ କନ୍ଧମାଳ ଅଞ୍ଚଳରେ ମାର୍କେଟ୍ କରିବାକୁ ହେଲେ ଯେଉଁ ବିଜନେସ୍ କରିବାକୁ ହେଲେ ପ୍ରଥମ ଆମକୁ ଆଡ଼ଭଟାଇଜ୍ ବିଜ୍ଞାପନ ବା ହୋଡ଼ିଂ କରିବାକୁ ହେବ ଏବଂ ଅଟୋ ମାଧ୍ୟମରେ ମାଇକ୍ ଦ୍ୱାରା ଲାଉଡ଼ ସ୍ପିକରରେ ଫୁଲବାଣୀ ଜିଲ୍ଲାରେ ବୁଲିବାକୁ ପଡ଼ିବ ଏବଂ ଡୋର୍ ଟୁ ଡୋର୍ ବୁଲିବାକୁ ପଡ଼ିବ ପ୍ରତ୍ୟେକ କମିଟିମାନଙ୍କୁ ଲୋକମାନଙ୍କୁ ପ୍ରଡ଼କ୍ଟ ବୁଝେଇବାକୁ ପଡ଼ିବ ବାଣିଜ୍ୟ ଆରମ୍ଭ ସମୟରେ କିଛି ଅଫର୍ ଦେବାକୁ ପଡ଼ିବ ଟିଭିରେ ମଧ୍ୟ ବିଜ୍ଞାପନ ଦେବାକୁ ପଡ଼ିବ କିଛି ବୃଦ୍ଧାମାନଙ୍କୁ ସାହାଯ୍ୟ କରିବାକୁ ପଡ଼ିବ